ଆଜିକାଲି ସବୁତ ଅନଲାଇନ୍ ସପିଙ୍ଗ ଚାଲିଛି ମୋ ମତରେ ସେହିଟା ମଧ୍ୟ ଏକ ଭଲ କାରଣ କିଏ ଯଦି ଘରେ ଏକୁଟିଆ ଲୋକଟେ ଅଛି ବା ବ୍ୟସ୍ତବହୁଳ ଲୋକଟିଏ ଅଛି ବଜାରକୁ ଯାଇ ଜିନିଷ ଆଣିପାରୁନାହିଁ ମୋବାଇଲରେ ସବୁ ମଗାଇଲେ ଘର ପାଖକୁ ଆସି ପହଞ୍ଚି ଯାଉଛି ମୁଁ ତ ଅନଲାଇନ୍ରେ କେବେ କିଛି କିଣାକିଣି କରିନାହିଁ ତେଣୁ ସେ ବିଷୟରେ ବେଶି କିଛି ଜାଣିନାହିଁ ଏ ଅନଲାଇନ୍ରେ ଜିନିଷ କିଣିବା ଦ୍ୱାରା ଆମ ପାଖରେ ଆସି ପହଞ୍ଚି ଯାଉଛି ଯାହାକି ଏକ ଭଲ କଥା ଏବଂ ଜିନିଷଟି ଆମେ ମୋବାଇଲରେ କେବଳ ଫୋଟରେ ଦେଖିଥାଉ ଏହା ସତରେ କେମିତି ଜାଣିପାରିନଥାଉ ବେଳେବେଳେ ପାଖକୁ ଆସିଲା ସମୟରେ ଏହା ଖରାପ ପଡ଼ିଥାଏ ତେଣୁ ତାକୁ ଫେରାଇବାକୁ ମଧ୍ୟ ପଡ଼ିଥାଏ ଏଥିରେ ବହୁତ ସମୟ ଲାଗିଥାଏ ଏହି ଆମେ ଯେଉଁ ଖର୍ଚ୍ଚ ହୁଏ ଲୋକମାନେ ଠିକ୍ ସମୟରେ ଦରକାର ଥିବା ଜିନିଷଟି ପାଇପାରନ୍ତିନି ଏହିଟା ଏକ ଖରାପଗୁଣ ବୋଲି ମୋତେ ଲାଗୁଛି